ଆମ ମାତୃଭାଷା ଓଡ଼ିଆ ବୋଲି ମୁଁ ବହୁତ ଗର୍ବିତ ମନେ କରୁଛି ଆମ ଦେଶରେ ଲୋକେ ଇଂରାଜୀ ହିନ୍ଦୀକୁ ଭଲ ପାଉଛନ୍ତି କିନ୍ତୁ ଆମ ଓଡ଼ିଆ ଭାଷା କହିବାକୁ ଆଉ ଲେଖିବାକୁ ବହୁତ ସରଳ ଲାଗୁଛି କିନ୍ତୁ ଆମେ ଯେଉଁଠି ବି ନିଜର ନାମ ଲେଖିଲେ ଆମକୁ ଲୋକ ଥଟ୍ଟା କରୁଛନ୍ତି କି ପାଠ ଆସୁନି ବୋଲି ସେମାନେ ଓଡ଼ିଆରେ ଲେଖୁଛନ୍ତି କିନ୍ତୁ ଲୋକମାନେ ଭାବୁନାହାନ୍ତି ଆମ ମାତୃଭାଷା ଓଡ଼ିଆ ଏବଂ ସମସ୍ତେ ଇଂରାଜୀ ହିନ୍ଦୀ କହିବା ଓ ଲେଖିବାକୁ ସେମାନଙ୍କ ବାପା ମାଆମାନେ ଇଂଲିଶ ମିଡ଼ିଅମ୍ରେ ପାଠ ପଢ଼ାଉଛନ୍ତି ଆମେ ଯେଉଁ ଦେଶକୁ ଗଲେ ବି ଆମେ ଓଡ଼ିଆରେ କହିଲେ ଲୋକମାନେ ଆମକୁ ଥଟ୍ଟା କରୁଛନ୍ତି କିନ୍ତୁ ଆମେ ସେତେବେଳେ ସେମାନଙ୍କୁ ଜବାବ ଦେବା ଦରକାର କି ଆମ ଆମେ ଓଡ଼ିଆ ଆମ ମାତୃଭାଷା ଓଡ଼ିଆ ତେଣୁ ଆମେ ସବୁବେଳେ ଆମ ମାତୃଭାଷାକୁ ଓଡ଼ିଆ ବୋଲି ମୁଁ ବ ଆମ ମାତୃଭାଷା ଓଡ଼ିଆ ବୋଲି ମୁଁ ବହୁତ ଗର୍ବିତ ମନେ କରୁଛି